ଆଜିର ଦିନରେ ଗ୍ରାମୀଣ ବା ସହରାଞ୍ଚଳରେ ଶିକ୍ଷାନୀତି କିଛିଟା ଅଂଶରେ ଆଗକୁ ଗଲାଣି ଆଉ କିଛିଟା ଅଂଶରେ ମଧ୍ୟ ପଛରେ ପଡ଼ିରହିଛି ଯେମିତିକି ଆଜିର ଦିନରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସୁବିଧା ପିଲାମାନଙ୍କୁ ଯୋଗାଇଦିଆଯାଉଛି ଯେମିତିକି ସ୍କୁଲ୍ରେ ତାଙ୍କମାନଙ୍କ ପାଇଁ ଡ୍ରେସ୍ ଖାଇବା ମାନେ ଯେଉଁଟା ଲୁଗାପଟା ଖାଇବା ତା'ପରେ ବହି ଖାତା ସାଇକେଲ ଲ୍ୟାପ୍ଟପ୍ ଏମିତିକି ଏନେକ ପ୍ରକାରର ଖେଳିବା ସାମଗ୍ରୀ ସରକାର ଯୋଗାଇ ଦେଉଛନ୍ତି ତାହା ସହିତ ଯେଉଁଟା ଯେଉଁଟା କି ପିଲାମାନଙ୍କ ସ୍କୁଲ୍ ଯିବାକୁ ବହୁତ ଆନନ୍ଦିତ କରୁଛନ୍ତି ପିଲାମାନେ ଘରେ ରହିବା ପାଇଁ ଇଚ୍ଛା କରୁନାହାନ୍ତି ସକାଳ ହେଲା କ୍ଷଣି ସେ ଚାହୁଁଛନ୍ତି ଆମେ କେମିତି ସ୍କୁଲ୍ରେ ଯାଇ ପହଞ୍ଚିବୁ ସ୍କୁଲ୍ରେ ପାଠ ପଢ଼ିବୁ ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଆମେ ସ୍କୁଲ୍ ଯିବୁ ଏଇଟା କି ବହୁତ ଭଲ ଗୁଣ ସରକାର କରିଛନ୍ତି ତା' ସହିତ ଆଉ କିଛି ଜିନିଷ ଖରାପ ଯେଉଁ ଟା କରିଛନ୍ତି ଯେଉଁଟା କି ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଶିକ୍ଷକ ନିଯୁକ୍ତି ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାଟା ଆଜି ପର୍ଯ୍ୟନ୍ତ ସରକାର ଠିକ୍ କରିପାରିଲେ ନାହିଁ ଯଦି ସେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାଟାକୁ ସରକାର ଠିକ୍ କରିପାରନ୍ତେ ଯେମିତିକି ଭଲ ଶିକ୍ଷକ ଯେଉଁମାନେ କି ଗୁରୁତ୍ୱ ଦେଇ ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ନିଜେ ଯେମିତି ଗୋଟିଏ ପିଲାକୁ ନିଜ ମା' ବାପା ଭଳି ଭଲପାଇବା ଦେଇ ମାନେ ସହିତ ତୁଳନା କରିକି ଯେମିତି ପାଠ ପଢ଼ାଇବେ ଯେମିତି ପିଲାଟି ଭଲ ମଣିଷ ହେବ ଏହି ଦାୟିତ୍ୱ ଯେଉଁ ଯେଉଁ ଶିକ୍ଷକମାନଙ୍କର ରହିବ ସେମିତିକା ଶିକ୍ଷକ ଯଦି ସ୍କୁଲ୍ରେ ନିଯୁକ୍ତି କରାନ୍ତେ ତା'ହେଲେ ଆହୁରି ଆମର ଶିକ୍ଷା ବ୍ୟବସ୍ଥା ଆହୁରି ଆଗକୁ ଯାଇପାରିବ